ହ୍ୟାଲୋ ହଁ ହ୍ୟାଲୋ

କେବେ ନେଇଥିଲେ କହିଲେ ହଁ ଯେ କେବେ ନେଇଥିଲେ କେବେ ଆଚ୍ଛା ମୋବାଇଲ୍ ତ ଖରାପ ପଡ଼ିବା କଥା ନୁହେଁ ଆପଣ କେଉଁଠି ପକାଇଥିବେ କି କ'ଣ କରିଥିବେ ନା ସେଇଟା ପଡ଼ି ଯାଇଥିବ କେଉଁଠି କି ଚାପିକି ଶୋଇପଡ଼ିଥିବେ ସେଇ ପ୍ରୋବ୍ଲେମ୍ ଆସିଥିବ ଆଉ ଆଚ୍ଛା ହଉ ଠିକ୍ ଅଛି ଆପଣ ଆସନ୍ତୁ କେଉଁ ଦିନ ଆସିକି ମୋବାଇଲ୍ଟା ଆଣିଲେ ମୁଁ ଦେଖିଲା ପରେ ଯାହା ସୋଲ୍ୟୁସନ୍ ଦେଖିକି ଯାହା କହିବି ଆଉ

ଠିକ୍ ଅଛି ଆପଣ ଆସନ୍ତୁ ଆପଣ ଆସିଲା ପରେ ମୁଁ ଦେଖିଲା ପରେ ଯାହା କହିବି ଆଉ ହଁ ଆସନ୍ତୁ ଆସିଲା ପରେ ମୋବାଇଲ୍ଟା ଦେଖିବା ତା'ର ଅଛି କ'ଣ କେମିତି କେଉଁ ଯୋଗୁଁ ପ୍ରୋବ୍ଲେମ୍ ଆସିଲା ସେଇଟା ଦେଖିବା ଦେଖିଲା ପରେ ମୁଁ ତା'ପରେ କହିବି ଆଉ ନୂଆ ମୋବାଇଲ୍ ନେବେ କି ସେଇଟା ହୋଇପାରିବ କହିବି ଆଉ ଆଜ୍ଞା ଆଜ୍ଞା